ପାଞ୍ଚ ଜାନୁଆରୀ ଦୁଇ ହଜାର ବାଇଶି ଅଠର ମାର୍ଚ୍ଚ ଦୁଇ ହଜାର ତେଇଶି କୋଡ଼ିଏ ମେ ଦୁଇ ହଜାର ତେଇଶି ପଚିଶି ଡିସେମ୍ବର ଦୁଇ ହଜାର ତେଇଶି ଏକ ଜାନୁଆରୀ ଦୁଇ ହଜାର ଚବିଶି